ହ୍ୟାଲୋ ହଁ ହଁ କ'ଣ କହୁଛନ୍ତି ହଁ ହଁ ମୋ ଦୋକାନରେ ଖୋଲା ଅଛି କ'ଣ ଆସିବେ କି ନବା ପାଇଁ ଗୋଟେ ଶହ ଟଙ୍କା ଅଛି ଗୋଟ ଷାଠିଏ ଟଙ୍କା ଅଛି ଗୋଟେ ଦୁଇଶହ ଅଢ଼େଇଶହ ପାଞ୍ଚଶହ ଯେତେ ଟଙ୍କିଆ ନେଇପାରିବ ସବୁ ରେଞ୍ଜର ଅଛି ସେଇଟା ଅଢ଼େଇଶହ ଟଙ୍କା ନିଜେ ଆସିବେ ନା ଆଉ ନିଜେ ଆସିକି ହାତରେ ଗଳେଇକି ଦେଖିକି ନେବେ ସେଇଠି କ'ଣ କହି ହବ ମାନେ ନିଜେ ଆସିବେ ନା ଆସିକି ଟିକେ ଦେଖନ୍ତୁ କେତେ ନୂଆ ନୂଆ ଜିନିଷ ସବୁ ଆସିଛି

ହଁ ମୁଁ ସୁରାଟରୁ ଆଣିଛି ଆଉ ଯିବ ଯଦି କେଉଁଦିନ ମୋ ସାଙ୍ଗରେ ଗୋଟେ ଟାଇମ୍ ଫିକ୍ସ କଲେ ସାଙ୍ଗ ହେଇକି ଯିବା ମୁଁ ମୋର ମାଲ୍ ଆଣିବି ଆପଣ ଆପଣଙ୍କର ହଁ ତ ଛୋଟ ଦୋକାନ ଫାଷ୍ଟ୍ରୁ ଆଉ ପଚାଶ ଷାଠିଏ ହଜାର ନେଇକି ଚାଲନ୍ତୁ ତା'ପରେ ଆସ୍ତେ ଆସ୍ତେ ବଢ଼େଇବେ ଆଉ ଆଉ ଏକାଥରେ ଯଦି ଆପଣଙ୍କର ବହୁତ ମାଲ୍ ଅଛି ଆପଣ ନେଇକି ଚାଲନ୍ତୁ ଆଉ ଦୁଇ ଦିନ ପରେ ଯିବା ଆଉ ବାହାରିବା ଆଉ ଆପଣ ପଇସା ରେଡ଼ି କରନ୍ତୁ ଆଉ ହଁ ରାତି ଗାଡ଼ିରେ ରାତି ଗାଡ଼ିରେ ଯିବା ସବୁ ରେଡ଼ି କରିକି ରହିବା ଖାଲି ରାତି ଗାଡ଼ିରେ ନଅଟା ବେଳକୁ ଯିବା ବାହାରିବା ଦୁଇ ଦିନ ରହିକି କିଣାକିଣି କରି ଧରିକି ଆସିବା ଆଉ ଯାହା ଯାହା ଦରକାରେ କେତେ ରେଞ୍ଜରେ ଆଣିବ କେତେ ଭେରାଇଟିର ସବୁ ଅଛି କାନର ନାକର ଚୁଡ଼ି ଗୋଡ଼ରୁ ସବୁ ପ୍ରକାର ଅଛି ଟ୍ରେସନାରି ଜିନିଷ ଆଣିବ ପାଖକୁ ଯାଇ ନିଜେ ଆଣିକି ଆସିବ ଆଉ ହଁ ଷ୍ଟାର୍ଟିଙ୍ଗ୍ରୁ ସେତିକି ନେଇକି ଚାଲନ୍ତୁ ଆସ୍ତେ ଆସ୍ତେ କରିବା ଥରେ ଦେଖିଦେଇକି ଆସନ୍ତୁ ନିଜେ ଯିବା ଆଣିକି ଆସିବେ ଆଉ କେମିତି କ'ଣ ସେଲ୍ ହଉଛି ଦେଖନ୍ତୁ ଆଗେ କେଉଁ ଜାଗାରେ ଦଉଛନ୍ତି ଛକ ପାଖରେ ନା ନିଜ ଗାଁରେ ଆଜ୍ଞା ହଉ ହଉ ଦିଅନ୍ତୁ ଯିବା ସାଙ୍ଗ ହେଇକି ଆଣିକି ଆସିବା ଆଉ ମୁଁ ତ ସବୁବେଳେଯାଉଛି ଆଉ ଯେତେବେଳେ ପୁଣି ଯାହା ଦରକାର ହବ ଆଣିବେ ଆଉ ଆଜ୍ଞା